କେନ୍ଦ୍ରାପଡ଼ା ଜିଲ୍ଲାରେ ମୁଖ୍ୟତଃ ଆମେ ପରିବହନ କରିଥାଉ ବସ୍ରେ କାରଣ ଆମର ଏଇଠି କୌଣସି ଟ୍ରେନ୍ କିମ୍ବା ବିମାନ ବନ୍ଦରର ସୁବିଧା ନାହିଁ ଆମେ କେବଳ ବସ୍ ଉପରେ ନିର୍ଭର କରିଥାଉ ନହଲେ ଆମମାନଙ୍କର ବାଇକ୍ ଘରେ ଥିବା ଆମର ସାଧାରଣ ସମସ୍ତିଙ୍କ ଘରେ ଥିବା ସାଧାରଣ ବାଇକ୍ ବାସ୍ ଏତିକି ହିଁ ଆମ କେନ୍ଦ୍ରାପଡ଼ାରେ ଜିଲ୍ଲାରେ ମୁଖ୍ୟ ପରିବହନ ବିକଳ୍ପ ଗୁଡ଼ିକ ରହିଛି